ହଁ ମୁଇଁ ନୃତ୍ୟ ଦେବାର୍ ଶିକ୍ଷା ଅଭିଜ୍ଞତା ମିଲିଛି ନୃତ୍ୟ ଗୁଟିଏ ଇଟା ଗୁଟିଏ ଆମର୍ କଳା କଳା ସଂସ୍କୃତି କି ଆମର୍ ପରମ୍ପରା କି ବଜାଇ ରଖବାର୍ କି ଜରୁରୀ ଇଏ ଇଟା ନୃତ୍ୟ କରିବାର୍ ଦ୍ଵାରା ନିଜେ ବହୁତ୍ କିଛି ଉପକାର୍ ବି ମିଲ୍ସି ତା'ର ସାଙ୍ଗେ ସାଙ୍ଗେ ଆଉ ଦି ଚାରଟା ଆମକେ ଯାହାକେ ଯଦି ସୁଯୋଗ ମିଲଛୁ ସେମାନଙ୍କୁ ଯଦି ଶିକ୍ଷା ଦେଇ ପାରମା ନୃତ୍ୟ ଶିକ୍ଷା ଦେମା ବେଲେ ନିଜକେ ବି ବହୁତ୍ ଖୁସି ଲାଗ୍ସି କାରଣ ସେମାନେ ବି ନୃତ୍ୟ ଶିକ୍ଷା ଦ୍ଵାରା ସେମାନେ ଉପକୃତ ହେଇ ପାରବେ ତାର୍ ସାଙ୍ଗେ ସାଙ୍ଗେ ଦିହେଁ ବି ତାକର୍ ବି ଠିକ୍ ରହି ପାରବା ନୃତ୍ୟ ହଉଛି ଆମର୍ ଗୁଟିଏ ଅଙ୍ଗର୍ ବିଛେଦ୍ୟ ଅଙ୍ଗ ହେ ନୃତ୍ୟ ଅଭିଜ୍ଞତା ସବୁଠାରୁ ନିଆରା ମୋ ମତରେ ସମସ୍ତେ କିଛି ନା କିଛି ଯାହା ଦ୍ଵାରା ଯେପରି ହେଇ ପାର୍ବ ନୃତ୍ୟ କରିବା ଦ୍ଵାରା ନିଜର୍ ଶରୀର୍ ସୁସ୍ଥ ରହେବା ଆଉ କିଛି ସେମାନେ ବି ଶିଖି ପାରିବେ ବଡ଼ିର ବି ଏକ୍ସରସାଇଜ୍ ହେଇପାର୍ବା ତ ସମସ୍ତଙ୍କୁ ଅନୁରୋଧ ଯେ ସମସ୍ତେ କିଛି ନା କିଛି ନୃତ୍ୟ ପରିବେଷଣ କରିବେ ନୃତ୍ୟ ପରିବେଷଣ କରି କରି ନିଜର୍ ଦିହେଁକି ନିଜେ ସୁସ୍ଥ ରଖୁନ୍ ମଜବୁତ ରଖୁନ୍ ଆଉ ସଜାଗ ରଖବାର୍ କେ ଚେଷ୍ଟା କରୁନ୍ ତେଣୁ ନିଜେ ମୁଇଁ ମୋର୍ ଦ୍ଵାରା ଯେତେ ଯଥା ସମ୍ଭବ ମୁଇଁ ଅନେକ ନୃତ୍ୟ ପରିବେଷଣ କରିଛେ ତାର୍ ସାଙ୍ଗେ ସାଙ୍ଗେ ଅନେକ ଛାତ୍ର ଛାତ୍ରୀଙ୍କୁ ମୁଇଁ ବି ଶିକ୍ଷା ଦାନ କରିଛେନ୍ ବହୁତି ନିଁହେଲେ ବି ତିରିଶ୍ ଚାଲିଶ୍ଟା ଛୁଆକୁ ମୁଇଁ ନାଚା ଡେକା କରବାର୍ ଶିଖେଇଚେ ଆମର୍ ପ୍ରାଇମେରୀ ସେକ୍ଟର୍ ରି ଆମର୍ ପ୍ଲେ ସ୍କୁଲ୍ ମାନଙ୍କୁ ବି ବହୁତ ଛୋଟ୍ ଛୋଟ୍ ଛୁଆ ମାନଙ୍କୁ ଛୋଟ୍ ଛୋଟ୍ ଛୁଆ ମାନଙ୍କୁ ନୃତ୍ୟ ଶିଖେଇବା ଦ୍ଵାରା ସେମାନେ ଯେମିତିଆ ନୃତ୍ୟ ଶିଖାବି ସେଇ ହିସାବେ ସେମାନେ ବି ସେଇ ପ୍ରକାରେ ପରିବେଷଣ କରି ପାରିବେ ଆମେ ଛୁଆ ବେଳୁ ଗୁଟେ ଜିନିଷ୍ କି ଯଦି ଯେନ୍ତା ହିସାବେ ଶିଖ୍ମାସି ସେ ହିସାବେ ଶିଖି ପାରମା ତେଣୁ ମୁଇଁ ସମସ୍ତଙ୍କୁ ଅନୁରୋଧ କର୍ମି ଯେ ସମସ୍ତେ କିଛି ନା କିଛି ନୃତ୍ୟ ତାର୍ ମାନେ ନିଜର୍ ଜୀବନ୍ ଲାଗି ନୃତ୍ୟ କେ ଗ୍ରହଣ କରୁ ଯାହାର୍ ଦ୍ଵାରା ଜିନ୍ ଦ୍ଵାରା ନେଇ ହେଇ ପାରବା ବି ସେମାନେ ଶିଖବାର୍ କେ ଚେଷ୍ଟା କରୁନ୍ ନୃତ୍ୟ କରବାର୍ ଦ୍ଵାରା ବହୁତ ପ୍ରକାର୍ ଉପକାର୍ ହେଇ ପାର୍ସି ତେଣୁ ସମସ୍ତଙ୍କୁ ଅନୁରୋଧ ଯାହାର୍ ଯେତେ ହେଇ ପାରବା ନୃତ୍ୟ ପରିବସୁ